ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ଓଡ଼ିଆ ଭାଷାକୁ ଲୋକମାନେ ଆଜିକା ଯୁଗରେ ସବୁ ସମସ୍ତେ ହିନ୍ଦୀ ଇଂରାଜୀରେ କହିବାକୁ ପସନ୍ଦ କରୁଛନ୍ତି ସେମାନେ ଓଡ଼ିଆ କହିବାକୁ ଆଉ ପସନ୍ଦ କରୁନାହାନ୍ତି କାହିଁକିନା ସେମାନଙ୍କୁ ଲାଜ ଲାଗୁଛି ଓଡ଼ିଆ କହିବାକୁ ହେଲେ ଆଗ କାଳରେ ସମସ୍ତେ ଆମ ମାତୃଭାଷା ହେଉଛି ଓଡ଼ିଆ ଯେହେତୁ ସମସ୍ତେ ଓଡ଼ିଆ ହିଁ କହୁଥିଲେ ଆଉ ଓଡ଼ିଆରେ ଯେକୌଣସି ପ୍ରତିଯୋଗିତା ହେଉଥିଲା ତା' ଦେହରେ ଭାଗ ନେଉଥିଲେ ଓଡ଼ିଆରେ କବିତା ହେଉ କି ଭାଗବତ ଗୀତା ଯାହାବି ହେଉ ସେଥିରେ ସମସ୍ତେ ଭାଗ ନେଇ ବିଜେତା ହେଉଥିଲେ ଓଡ଼ିଆର ଗୀତ ଗୁଡ଼ିକ ସବୁ ବହୁତ ସୁନ୍ଦର ଓଡ଼ିଆ ଗୀତ ଶୁଣିଲେ ଲୋକଙ୍କ ଆଖିରୁ ଲୁହ ଝରିପଡ଼େ ଏବଂ ତାଙ୍କ ମନରେ ଗୋଟେ ଆନନ୍ଦ ଆସେ ହେଲେ ଆଜିକାଲି ଯୁଗରେ ସେସବୁ ନାହିଁ ପୌରାଣିକ ଗଳ୍ପ ଶୁଣିବାକୁ ଆମେ ସେତେବେଳେ ବହୁତ ଖୁସିଥିଲୁ ଆମେ ସେତେବେଳେ ଆମ ଛୋଟ ଛୋଟ କୁନି କୁନି ନାତି ନାତୁଣୀମାନଙ୍କୁ ମଧ୍ୟ ଆଉ କି ଆମକୁ ମଧ୍ୟ ଆମ ଜେଜେମାମାନେ ଗପ ଶୁଣେଇ କରି ଶୁଆଇ ଦେଉଥିଲେ ସେତେବେଳର ଯୁଗର ଓଡ଼ିଆ ଭାଷାର ବହୁତ ମାନ୍ୟତା ଥିଲା ଏ ଆଜିକାଲି ଯୁଗରେ ଆଉ ନାହିଁ